କୃଷି ବା କୃଷି ବା କୃଷକମାନେ ହେଉଛନ୍ତି ଆମ ଦେଶର ପ୍ରଧାନତମ ବ୍ୟକ୍ତି ସେମାନେ ଆମ ପାଇଁ ବହୁ କଷ୍ଟ ସହି ସେମାନେ ଫସଲ ଉତ୍ପାଦନ କରୁଛନ୍ତି ସେମାନେ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ପନିପରିବା ଚାଷ ମଧ୍ୟ କରୁଛନ୍ତି ତାଙ୍କ ଦ୍ୱାରା ଆମ ତାଙ୍କ ତାଙ୍କ ଦ୍ୱାରା ଆମେ ଆହାର ମଧ୍ୟ ଭୋଜନ କରିପାରୁଛୁ ସେମାନେ ବହୁ ଖରା ତାତି ବର୍ଷା ସହି ଫସଳ ଉତ୍ପାଦନ କରନ୍ତି ଏବଂ ସେମାନଙ୍କୁ ସରକାରଠାରୁ ବହୁଗୁଡ଼ାଏ ସୁବିଧା ମିଲିଛି କିନ୍ତୁ ସେମାନଙ୍କୁ ସରକାରଠାରୁ ନୂଆ ବିଦ୍ୟୁତ୍ ସଂଯୋଗ ମିଳିବା ଦରକାର ଯେମିତିକି ସେମାନେ ଯଦି ଚାଷ କରୁଥିବେ ସେ ଜାଗାରେ ଯଦି ପାଣି ସୁବିଧା ନ ହୁଏ ସେମାନେ

କିମ୍ବା ତାଙ୍କ କ୍ଷେତ କ୍ଷେତରେ ଯଦି ସେମାନେ ବିଦ୍ୟୁତ୍ ଖୁମ୍ବା ଲଗାଇବେ ତାହେଲେ ସେମାନେ ରାତିରେ ବି କାର୍ଯ୍ୟ କରିବା ସମୟରେ ତାଙ୍କୁ କିଛି ଅସୁବିଧା ହେବ ନାହିଁ ଏବଂ ଲୋଡ଼୍ ସେଟିଂ କୃଷକମାନଙ୍କ ପାଇଁ ସମସ୍ୟାର ସମସ୍ୟା ବହୁତ ହେଲାଣି କାହିଁକିନା ଦିନକୁ ଦିନ କୃଷକମାନେ ବହୁ କଷ୍ଟ କରି ଚାଷ ଉତ୍ପାଦନ କଲା ବେଲେ ଆମର ଯଉଁ ରାସ ପ୍ଲାଷ୍ଟିକ୍ ଜିନିଷଗୁଡ଼ିକ ସେ ମୂର୍ତ୍ତି ମାଟିରେ ମିଶିକି ଖରାପ କରିବାରେ ଲାଗିଚି ସେଥିପାଇଁ ସେ କୃଷକମାନେ ବହୁ କଷ୍ଟ ଧରି କେତେ କଷ୍ଟରେ ଫସଳ ଉତ୍ପାଦନ କରୁଛନ୍ତି